ଏବେ ବର୍ଷା ଦିନ ହେଇଥିବାର ଘର ଚାରି ପାଖ ପାଣି ଜମି ଗଛ ପତ୍ର ପୋଚକା ହୋଇ ମଶାମାନେ ଡିମ୍ବ ଦେଇଥାନ୍ତି ଫଳରେ ମଶା କାମୁଡ଼ିବା ଦ୍ୱାରା ଟାଇଫଏଡ଼୍ ରୋଗ ହୋଇଥାଏ